ସମ୍ବାଦ ମାଧ୍ୟମରେ ବହୁତ ଗଣମାଧ୍ୟମକୁ ଆସୁଛି ଏବଂ ବହୁତ ସୂଚନା ମଧ୍ୟ ଦିଆଯାଉଛି ତଥାପି ଗାଁ ଗହଳିରେ ଏମିତି କିଛି ରହିଯାଉଚି ଯେଉଁଟାକି ସରକାର ପାଖକୁ ପହଞ୍ଚି ପାରୁନାହିଁ କିମ୍ବା ଗଣମାଧ୍ୟମରେ ଆସିପାରୁନି ଏବେ ମଧ୍ୟ ଲୋକମାନେ ଅଛନ୍ତି ଯେ ସରକାରଙ୍କର ସୁବିଧା ପାଇପାରୁ ନାହାନ୍ତି ଯାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହେଉ କିମ୍ବା ବିଜୁ ଯୋଜନା ହେଉ ଏସବୁ ପାଉନାହାନ୍ତି ଏବେବି ରହିଛନ୍ତି ବୃଦ୍ଧ ଲୋକମାନେ ଗଛ ତଳେ ରହି ଘର କରିକି ରହିଛନ୍ତି ଯାହାକି ସରକାରଙ୍କର ସୁବିଧା ପାଇପାରୁ ନାହାନ୍ତି ବୃଦ୍ଧ ଲୋକମାନେ ଭତ୍ତା ପାଇପାରୁ ନାହାନ୍ତି ଏହା ସମ୍ବାଦ ପହଞ୍ଚିପାରୁ ନାହିଁ ଆଉ ଗଣମାଧ୍ୟମକୁ ପହଞ୍ଚିପାରୁ ନାହିଁ ଘରେ ଯୌତୁକ ନିର୍ଯାତନା ହେଉ କିମ୍ବା ଶାଶୁ ବହୁ ଝଗଡ଼ା ହେଉ କିମ୍ବା ସ୍ୱାମୀ ସ୍ତ୍ରୀର ମଧ୍ୟ ଝଗଡ଼ା ହଉ ଏସବୁ ଗଣମାଧ୍ୟମକୁ ପହଞ୍ଚିପାରୁ ନାହିଁ କୌଣସି ନିରୀହ ସ୍ତ୍ରୀ ଲୋକ ତା ଗୋଟେ ଘର କୋଣରେ ରହିଯାଉଛି ନିଜର ନିଜର ଅସୁବିଧା କହିପାରୁ ନାହିଁ ସେଥିପାଇଁ ଗଣମାଧ୍ୟମ ସେ ପ୍ରତି ଧ୍ୟାନ ଦେବା ଦୃଷ୍ଟି ଦେବା ଉଚିତ୍ ଏବେବି ଗାଁ ଗହଳିରେ ଲୋକମାନେ ଅଛନ୍ତି ଯୋଉଥିରେ ଅଭାବ ଅନଟନରେ ନିଜର ପରିବାର ପୋଷୁଛନ୍ତି କିଛି ବିକଳାଙ୍ଗ ଲୋକ ମଧ୍ୟ ଅଛନ୍ତି ଯାହା ସରକାରଙ୍କର ସୁବିଧା ପାଉନାହାନ୍ତି ତାହା ଗଣମାଧ୍ୟମକୁ ମଧ୍ୟ ଆସିପାରୁ ନାହିଁ ଆମ ସରକାର ଏ ପ୍ରତି ଧ୍ୟାନ ଦେବା ଉଚିତ୍ ଏବେବି ନାରୀମାନେ ଯୌତୁକ ନିର୍ଯାତନା ନିର୍ଯାତନାରେ ଶିକାର ହେଉଛନ୍ତି ଯାହା ସେ ଗଣମାଧ୍ୟମକୁ ଆସିପାରୁ ନାହିଁ ଏବେବି ନାରୀମାନେ ଆତ୍ମହତ୍ୟା କରୁଛନ୍ତି ତାହା ମଧ୍ୟ ଆସିପାରୁନି ଗଣମାଧ୍ୟମକୁ ଏଥିପାଇଁ ସରକାରଙ୍କୁ ଅନୁରୋଧ ଗାଁ ଗହଳିରେ କିଛି ଲୋକ ଅଛନ୍ତି ଜାଙ୍କି ଦଉଚନ୍ତି କଥା ବାହାରକୁ ଯାଇପାରୁନି ସେଥିପାଇଁ ଗଣମାଧ୍ୟମକୁ ଅନୁରୋଧ ଯେ ସେମାନେ ଏହିସବୁ ବିଷୟରେ ଧ୍ୟାନ ଦେବା ଉଚିତ୍ ଏବଂ ସମସ୍ତଙ୍କୁ ନ୍ୟାୟ ଦେବା ଉଚିତ୍